ମୋ ବଗିଚାର ପରିବେଶ ବନ୍ୟ ଜନ୍ତୁଙ୍କର ଆବଶ୍ୟକତା ଉପରେ ଓତପୋତ ଭାବେ ଜଡ଼ିତ କାରଣ ମୋ ବଗିଚାରେ ଥିବା ଆବର୍ଜନା ସବୁ ବନ୍ୟଜନ୍ତୁମାନେ ଖାଇ ସଫା କରିଦିଅନ୍ତି ଏବଂ ମୋ ବଗିଚାରେ ଯେଉଁ ଉଦ୍ଭିଦ ଗୁଡ଼ିକ ଚାଷ କରାଯାଏ ସେ ଉଦ୍ଭିଦ ଭଲସେ ବଢ଼େ ଏବଂ ଉଦ୍ଭିଦର ସବୁ ଅଳିଆ ଆବର୍ଜନା ସବୁ ବନ୍ୟ ଜନ୍ତୁମାନେ ନଷ୍ଟ କରିଦିଅନ୍ତି ଏବଂ ଉଦ୍ଭିଦ ଭଲରେ ବଢ଼େ ବନ୍ୟା ଜନ୍ତୁ ତାଙ୍କର ଆବଶ୍ୟକତା ପୂରଣ କରିପାରି ପାରନ୍ତି ଏବଂ ମୋର ଫସଲ ଭଲ ଉତ୍ପାଦିତ ହୋଇପାରେ